ଆମ ଗାଁରେ ବହୁତ ସାରା ପୋଖରୀ ଅଛି ତ ଆମ ଗାଁର ଲୋକମାନେ ସେ ପୋଖରୀ ଗୁଡ଼ାକୁ ସବୁ ଲିଜରେ ନେଇଥାଆନ୍ତି ସେମାନେ କ'ଣ ମାଛ ଧରିବାକୁ ସେମାନେ ଗାଁ ଲୋକଙ୍କୁ ଫାଷ୍ଟ ଦେବେନି ତାପରେ ଦ୍ୱିତୀୟରେ ସେମାନେ ମାଛ ଧରିସାରିଲା ପରେ ଗାଁ ଲୋକ ଯେଉଁ ଦେଶ ମାରା ହୁଏ ସେ ଗଡ଼ିଆ ସେଇଟାକୁ ସେମାନେ ସବୁ ମାଛ ଧରିବାକୁ ଯାଆନ୍ତି ତ ଆମେ ବି ସମସ୍ତେ ମାଛ ଧରିବାକୁ ଯାଉ ସେଇଠି ବଢ଼ିଆ ମଜା ଲାଗେ ବହୁତ ମଜା ଲାଗେ ଆଉ ସମସ୍ତେ ସେଇଠି ହୋ ହାଲ୍ଲା ହଉଥାନ୍ତି ମଜା ବି ବହୁତ ଲାଗେ ଆଉ ଆମେ ବି ସମସ୍ତେ ଯାଉ ସେଠିକି ମାଛ ଧରିବାକୁ ଆଉ ତାପରେ ମାଛ ଧରିବାକୁ ଯାଉ